ପାଣିକୁ ଫିଲଟର୍ କରିବାପାଇଁ ଆମେ ସପ୍ତାହକୁ ଥରେ ବ୍ଲିଚିଙ୍ଗ୍ ପାଉଡ଼ର ପକାଇ ଥାଉ ଆମେ ଦିସପ୍ତାହରେ ଥରେ ଫିଟିକିରି ଫିଟିକିରି ପକାଇ ଥାଉ ଆମେ ଆମେ ଜଳକୁ ଫୁଟାଇକରି ପିଇଥାଉ ଯେପରି ଆମକୁ ରୋଗ ନହୋଇଥିବାରୁ ଯେପରି ଆମକୁ ରୋଗ ହୋଇ ହୋଇନଥିବ ଯେ ଯେମିତି ଆମ ଏରିଆରେ ନାଳନର୍ଦ୍ଦମା ନାଳନର୍ଦ୍ଦମାରେ ପୋଖରୀରେ ଅଳିଆ ଆବର୍ଜନା ପଶି ଆମ ଜଳକୁ ବିଶୁଦ୍ଧ କରିଥାଏ ବିଶୁଦ୍ଧ କରିଥିବାରୁ ଲୋକମାନେ ତାକୁ ଯେତେବେଳେ ଆମେ ବ୍ୟବହାର କରନ୍ତି ତାକୁ ତାକୁ ଯେକୌଣସି କାମରେ ଲଗାଇଥାଏ ତାକୁ ରୋଗ ଆକ୍ରମଣ କରେ ଯେପରିକି ସେ ରୋଗରେ ପୀଡ଼ିତ ହୁଅନ୍ତି ଯେପରି ଭାବେ ରୋଗ ନହେବା ପାଇଁ ଆମେ ଏଭଳି କାର୍ଯ୍ୟ କରିବା କି ଆମେ ପାଣିକୁ ଆଉ ଦୂଷିତ କରିବା ନାହିଁ ଆମେ ପାଣିକୁ ଫୁଟାଇକରି ପିଇବା ପାଣିକୁ ସବୁବେଳେ ଶୁଦ୍ଧ ରଖିବା ଆମେ ପାଣିକୁ ଅଳିଆ ଆବର୍ଜନା କରିବା ନାହିଁ